ଏବେକା ଜେନେରେଶନ୍ରେ ଏବେକା ଯୁଗରେ ବାୟୋ ଟେକ୍ନୋଲୋଜି ବହୁତ ଆଗେଇଲାଣି ଆଗ ଯୁଗରେ ଯେଉଁ ଯେଉଁ ସବୁ ଜିନିଷ ବହୁତ କିଛି ନଥିଲା ଏବେ ଟେକ୍ନୋଲୋଜି ବହୁତ ଆଗେଇଛି ସବୁ ଜିନିଷର ଗ୍ରୋଥ୍ ବି ହେଉଛି ସବୁ ଜିନିଷ ଯେଉଁ ଜିନିଷଟା ଆଗରୁ ବହୁତ ଲେଟ୍ରେ ହେଉଥିଲା କରିବାକୁ ବହୁତ ଟାଇମ୍ ଲାଗୁଥିଲା ଲୋକ ପରିଶ୍ରମ କରିକି ଦିନ ଦିନ ଧରିକି ସେ କାମ ସବୁ କରୁଥିଲେ ଏବେ ସେଟା ବହୁତ କମ ସମୟରେ ବହୁତ ଶୀଘ୍ର ସେ କାମଟା ଆମେ କରିପାରୁଛୁ ବହୁତ ଶୀଘ୍ର ହେଇଯାଉଛି ବହୁତ ଟାଇମ୍ ବି ବେଶୀ ଆମର ବା ୱେଷ୍ଟ ହେଉନି ତା'ପରେ ରହିଲା ଲୋକ ଆଗରୁ ପରିଶ୍ରମ କରିକି ମାନେ ବାଣିଜ୍ୟ ବେପାର କରିବା ପାଇଁ ଦେଶ ଦେଶ ଅଲଗା ଜାଗାକୁ ଯିବା ପାଇଁ ବହୁତ କଷ୍ଟ କରୁଥିଲେ ବହୁତ ତାଙ୍କୁ ସାତ ଆଠ ଦିନ ଲାଗୁଥିଲା ଗୋଟେ ଜାଗାକୁ ଯିବା ପାଇଁ ଏବେ ଆମେ ଘଣ୍ଟାଟରେ ଗୋଟେ ଜାଗାରେ ଯାଇକି ପହଞ୍ଚି ଯାଉଛନ୍ତି ଆରାମ ସେ ତା'ପରେ ରହିଲା ଆଗରୁ ଲୋକ ସଫା କରିବାକୁ ତାଙ୍କୁ କେତେ କେତେ କପଡ଼ା ସଫା କରିବାକୁ କେତେ କେତେ ଟାଇମ୍ ଲାଗୁଥିଲା ଏବେ ଯେହେତୁ ଟେକ୍ନୋଲୋଜି ଆଗେଇଛି ଆମେ ବି ଆଗେଇଛୁ ଟେକ୍ନୋଲୋଜି ଆଗେଇଛି ତ ଏବେ ୱାଶିଂ ମେସିନ୍ ହେଇଯାଇଛି ଯେହେତୁ ସେ ଯେତେ ବି କପଡ଼ା ହଉ ତାକୁ ଘଣ୍ଟାଟରେ ଯେଉଁ ଜିନିଷଟା ଆମର ସେଠି ଦୁଇ ତିନି ଘଣ୍ଟାରେ ସରୁଥିଲା ଏବେ ସେଟା ଆମର ଅଧଘଣ୍ଟେ ଘଣ୍ଟାଟରେ ସରିଯାଉଛି ତ ଟେକ୍ନୋଲୋଜି ବହୁତ ଆଗେଇଲାଣି ତ ଆଗରୁ ଗୋଟେ ପିଲାର ଯେଉଁ ଗୋଟେ ପାଠ ବୁଝିପାରୁନଥିଲା କି ଏଇ ବିଷୟଟା ଆର ମାନେ କ'ଣ ଏଇ ବିଷୟଟା କିଏ ଲେଖିଥିଲେ କ'ଣ ପାଇଁ ଲେଖିଥିଲେ କାହା ଉପରେ ଲେଖିଥିଲେ କି କ'ଣ ତା'ର ମାନେ ତା' ବିଷୟରେ ଜାଣିବାକୁ ଚାହିଁଲେ ତ ସେତେବେଳେ ଚାହିଁକି ବି ସେ ଯେ ଯେତିକି ବୁଝିଲା ବୁଝିଲା ଆଉ ନହେଲେ ଜାଣିପାରୁନଥିଲେ କିନ୍ତୁ ଯେହେତୁ ଏବେ ଟେକ୍ନୋଲୋଜି ଆଗେଇ ଯାଇ ଆମ ପାଖରେ ସମସ୍ତଙ୍କ ତ ପାଖରେ ଗୋଟେ ଗୋଟେ ସ୍ମାର୍ଟ ଫୋନ ଅଛି ତେଣୁ କରିକି ସେଥିରେ ଆମେ ଗୋଟେ ବିଷୟକୁ ଭଲ ଭାବରେ ରିସର୍ଚ୍ଚ କରିକି ତା'ଭିତରେ ରିସର୍ଚ୍ଚ କରିକି ତାକୁ ୟୁଜ୍ କରିକି ଆମେ ଗୋଟେ ଜିନିଷ ବିଷୟରେ ବହୁତ ଭଲ ଭାବରେ ଜାଣିପାରୁଛେ ଟୋଟାଲ୍ଟା ଟୋଟାଲ୍ ଆମ ସବ୍ଜେକ୍ଟକୁ ଆମେ ଭଲ ସେ ବୁଝୁଛେ ତ ବହୁତ କିଛି ଚେଞ୍ଜ ହେଇଛି ଏବେ ଆଗ ଅପେକ୍ଷା ଏବେ ବହୁତ କିଛି ଟେକ୍ନୋଲୋଜି ତ ବହୁତ ଆଗେଇଛି